ଓଡ଼ିଶାର ମାଛୁଆ ସମ୍ପ୍ରଦାୟ ଯାହାରେ କେଉଟ ନାମରେ ପ୍ରସିଦ୍ଧ ସେ ନଅ ଦିନ ପର୍ବରେ ଅନୁଷ୍ଠିତ ହୋଇଥାଏ ଏଠାରୁ ଯାତ୍ରା ସୁରୁୁ ହୋଇଥାଏ ଏପ୍ରିଲର ଚଇତ ମାସର ପୂର୍ଣ୍ଣିମା ଥିବା ତିିନୋଟି ଏହି ନାଟକ ପର୍ବଟି ଏକ ଓଡ଼ିଆ ପୌରାଣିକ ସାହିତ୍ୟ ଯେଉଁଠାରେ ମାଛୁଆଙ୍କୁ ମାଛ ମାରିବା ପାଇଁ କାହାଣୀ ଦେଖାଯାଇ ପୌରାଣିକ କାହାଣୀ ଅଲଗା ଏ ଉଚ୍ଚତମ ଦେବ ଯାହାର ସ୍ଥାନ ହେଲା ଦୁଗ୍ଧ ସମୁଦ୍ର ଉପରେ ହାତୀ ହେଉଛି ତାକୁ ଧାର୍ଯ୍ୟ ରଖିବା ପାଇଁ କୁହାଣ ଦେବେନ୍ଦ୍ର କୁହାଣ ବଞ୍ଚୀମାନଙ୍କ ରୂପରେ ସଲ୍ଲୀ ନିକଟ ନି କରିଥିବା ସେମାନଙ୍କୁ ଜୀବଦାନ ଦେଇଥିଲେ ଓ ତାଙ୍କୁ ଶରୀରଟି ଧାରଣ କରିଥିଲେ ତାଙ୍କୁ ଥିବା ଯେଉଁ ଆ ଅମୃତ ଦ୍ୱୀପ ହେଉଥିଲା ଆଦିକ ଭାଇର ପର୍ବତ ଅଛି ମାଛ ସମୁଦ୍ର ହତେ ପୁରା ଉଣାର୍ଥୀ ଦେବ ପ୍ରକାଶିତ ହୋଇଛନ୍ତି ଯେ ମାଛ ଧରା ମାଛ ଧରିବାକୁ ହରାଣି ନେବା ଯାଇଥିଲା ମାନବକୁ ଜୀବଦାନ ଦେଇଥିଲା ସେ ମାନବକୁ ଜୀବଦାନ ଦେଇଥିଲେ ସେ ମାନବକୁ ଜୀବଦାନ ଦେଇଥିଲେ ସେ ମାନବକୁ ଜୀବଦାନ ଦେଇଥିଲେ ସେ ଏହି ପୌରାଣିକ କାହାଣୀ ଦେବଙ୍କ ସ୍ଥାନ ହୋଇଛି ଅତ୍ୟନ୍ତ ଅନ୍ୟ ମଣିଷ ଏହି ମଣିଷକୁ ମଛୁଆଳୁ ଶିକ୍ଷା ଦେଇଥିଲେ ଅତ୍ୟାନ୍ତ କୋଠର ଅପରାଧ ହୋଇଥିଲେ ପରମେଶ୍ୱର ଜ୍ଞାନ ବିଷୟ ସ୍ପଷ୍ଟ ହୋଇଥିଲା ଅତ୍ୟନ୍ତ ପରିଶ୍ରମ ମନୁଷ୍ୟଟି ସେ ମାନବକୁ ପ୍ରଥମ ଥରେ ଶିକ୍ଷା ହୋଇଥିଲା ମାନବକୁ ମାନବଙ୍କୁ ସ୍ଥିର ରଖିବା ପାଇଁ ମାଟି ବାହାର କରି ପାରିବା ପାର୍ଥକ୍ୟ ବାହାର କରିଥିଲେ ଏଥିରୁ ମାନବଙ୍କୁ ମାନଙ୍କୁ ନେଇ ଅନ୍ୟ ଅତ୍ୟନ୍ତ ପରିଶ୍ରମ ବାହାର କରିବା ପରେ ସେ ମାଛଟିର ଲାଙ୍ଗାଇ ଯାଇଥିଲା ଏହାର ଦେଖିବାକୁ ମିଲୁଥିଲା ସର୍ବଜ୍ଞ ଦେବଙ୍କୁ ସେ ମନୁଷ୍ୟ ପାଇଁ ଅତ୍ୟନ୍ତ ଗାହି ଗାହି ହୋଇ ଦେବଙ୍କ କାହାଣୀ ଶେଷ ଅଂଶ ମାଛଙ୍କୁ ମାଛ ଧରିବା ପରେ ମାନବକୁ ସମୁଦ୍ର ଯାଇ ମାନଙ୍କୁ ଶିକ୍ଷିତ ଅନୁମାନ ହୋଇଥିବା ବୋଲି ସେ ଅଭିମାନ ଅଷ୍ଟମୀ ଏଥିରେ ହାରି ଦେବା ବୋଲି ସେ ଦେବାଦେବୀଙ୍କ ପରାମର୍ଶକୁ ମାନଙ୍କ ସହଜିକାର ପ୍ରଦାନ କରିଥିଲେ ସେହି ଅଷ୍ଟମୀତିଥି ଭଗ୍ନ ହୋଇଥିଲେ ମହାଦେବ ମନୁଷ୍ୟଙ୍କୁ ଅତ୍ୟନ୍ତ ଦୁଃଖ ପ୍ରଦାନ କରିଥିଲେ ସେହି ମନୁଷ୍ୟ ଉପଦେଶ ହୋଇଥିବା ଯାହାର ମାନଙ୍କୁ ମାଛ ଧରିବା ପ୍ରଥା ଅନୁଷ୍ଠାନ ହୁଏ ଅନୁଷ୍ଠାନ ନୁହେଁ ଏହାରେ ମାନଙ୍କର ଅସଲି ଦେବଙ୍କୁ ପୂଜା କରି ପରେ ଶାନ୍ତି ପାଇଁ ଉପାୟ ଅନୁଷ୍ଠାନ ହୋଇଥିଲା ଦେବଙ୍କ ମଣିଷକୁ ବିଶ୍ରାମ ସମୁଦ୍ର ଯାଇ ବିଶ୍ରାମ ନେଇଥିଲେ ପରେ ମାଛୁଆ ପୂର୍ଣ୍ଣ ମାଛଟିର କାହାଣୀ ନାଟକ ଅନୁଷ୍ଠିତ ହୋଇଥିଲା ପାର୍ବତିକ ଉପା ଉପାୟ ଓ ପର୍ବରେ ଯାତ୍ରା ଗ୍ରହଣ ହୋଇଥିଲେ ମଛୁଆଙ୍କୁ ଯାତ୍ରା କରିବା ସେମାନଙ୍କ ସ୍ନାନ କରିଥିଲେ ଓ ପୁର୍ନ ନିର୍ବାହ ଯାତ୍ରା ଆରମ୍ଭ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟ ପ୍ରମାଣିତ ହୋଇଥିଲା ଓ ପାର୍ବତିକ ଉପରେ ଉନ୍ନତି ହୋଇଥିଲା ଏଥିରେ ସେମାନଙ୍କ ସହ ଭିନ୍ନ କାର୍ଯ୍ୟକ୍ରମ ଓ ପୁର୍ନ ମାଛ ଧରିବା ଅନୁଷ୍ଠାନ ନୁହେଁ ପାର୍ବତିକ ଉପରେ ନିର୍ଦ୍ଦେଶ ପାଇଁ ବାର୍ତ୍ତା ବିଷୟରେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥିଲା ପାର୍ବତୀଙ୍କ ଉପରେ ପ୍ରତୀକ ସାଧାରଣ ସେମାନଙ୍କ ମନ ପ୍ରସାରଣ ହୋଇଥିଲା ଯାହା ଯେ ସେମାନଙ୍କ ଜୀବନକୁ ଉଜ୍ଜ୍ୱଳ କରିଥିଲା ଯାହାର ସେମାନଙ୍କୁ ସହ ଭିନ୍ନ କାର୍ଯ୍ୟକ୍ରମ କରିଥିଲେ ଏହି ଅନୁଷ୍ଠାନ ମଛୁଆଙ୍କୁ ଅନେକ ପଦକ୍ଷେପ ଭାଗ ଭାଗିବାକୁ ଭୋଗ୍ୟ ଭାଗ୍ୟ ମାନାଯାଇ ଏହି ଯାହାର ଅନ୍ୟତମ ଉଚ୍ଚାରଣ ଓ କରିବା ପାଇଁ ଉନ୍ନତି କରିଥିଲେ ଯାହାର ଏହି ଅନୁଷ୍ଠାନ ପୁରାତନ ଓ ପରମ ରାଗର ଧାରଣ ମୂଳକ ହୋଇଥିଲା ସେମାନଙ୍କ ସମୁଦ୍ର ଯାତ୍ରାମାନ ମାନଙ୍କୁ ଏକ ଧାରଣ ରମଣୀୟ ମୌଖିକ ଅନୁଭବ କରିଥିଲେ ଏହା ସେମାନଙ୍କ ସହ ସନ୍ଧି କୁ ଅନେକ ସକ୍ରିୟ ଆନନ୍ଦମୟ କରିଥିଲେ ପ୍ରମାଣ ଯେ ଏହାର ଅନେକ ଧାରଣ ପଦକ୍ଷେପ କରାଯାଇଥିଲା ଏହାର ଭାଗି ଧ୍ୱନି ଓ ନୃତ୍ୟ ଅନୁଷ୍ଠିତ ହୋଇଥିଲେ ଏହି ଉପାୟରେ ତାହାର ଯୋଗଦାନ ଓ ସମୁଦି ମାସ ତାକ ହୋଇଥିଲେ ଏହାର ସେ ସହ ସନ୍ଧିରେ ଅନୁଭବ ଓ ଅଭିଜ୍ଞତା ଅଧିକ ସମୁଦ୍ର ହୋଇଥିଲା ଏହି ପାର୍ବତିକ ଅନୁଷ୍ଠାନ ସେମାନଙ୍କୁ ଆନନ୍ଦ ଓ ସୁଖ ପ୍ରଦାନ କରିଥିଲେ ପାର୍ବତିକ ଉପରେ ମଛୁଆରମାନେ ଅନେକ ପଦକ୍ଷେପରେ ଭାଗିବାକୁ ଭାଗ୍ୟମନ କରିଥାଏ ଏହି ଅନୁଷ୍ଠାନରେ ମଛୁଆରମାନେ ଆନନ୍ଦ ଓ ସୁଖ ନୀତି ଜାଗାରେ ଉଚ୍ଚ ଆତ୍ମବିଶ୍ୱାସ ଉପଜିତ ହୋଇଥିଲେ ସେମାନଙ୍କର ପାର୍ବତିକ ଅନ୍ତର୍ଭାବର ସ୍ପର୍ଶ ଏବଂ ଅତି ଭାଷାଲି ହୋଇଥିଲି ଏବଂ ସେମାନଙ୍କ ମାନବିକତା ବୃଦ୍ଧି ବହୁତ ପ୍ରଭବୀ ହୋଇଥିଲା ପର୍ବ ସ୍ଥିତି ଉପରେ ଅନୁଷ୍ଠାନରେ ମଛୁଆାର ସନ୍ଧିରେ ଅନୁଭବ ଓ ଆତ୍ମବିଶ୍ୱାସରେ ଭରି ପୂର୍ଣ୍ଣତା ଥାଇପାରିଥିଲେ ଯାହାର ସେ ମଛୁଆର ସମୁଦ୍ର ଯାତ୍ରାରେ ପୁରାତନ ପରମ୍ପରାକୁ ଧାରଣ ମୂଳ ପଦକ୍ଷପରେ ଭାଗିବାକୁ ଖୁସି ଓ ସୁଖପ୍ରାପ୍ତ ହୋଇଥିଲା ଏହି ଉପାୟରୁ ମଛୁଆର ମାନେ ଆନନ୍ଦ ଓ ସୁଖନୀତି ଜାଗାରେ ଉଚିତ୍ ହୋଇଥିଲେ ଏହା ଯାହାର ଜୀବନ ମହତ୍ତ୍ୱ ପୁରା ହୋଇଥିଲା